ଆମ ଓଡ଼ିଶାରେ ବହୁତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ରହିଥାଏ ଯେପରିକି ବହୁତ ବଡ଼ ବଡ଼ ଡାକ୍ତରଖାନା ଆଉ କ୍ଲିନିକ୍ ଏବଂ ନର୍ସିଂ ହୋମ୍ ଥାଏ ବିଭିନ୍ନ ପ୍ରକାର ଅପରେସନ ଥିଏଟର ଥାଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥାଏ ଆଉ ଯେଉଁଠି ଧନୀ ଗରିବମାନଙ୍କୁ ଭଲସେ ଚିକିତ୍ସା ବି କରିଥାଏ ମୋ ଓଡ଼ିଶାରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଥାଏ ଆଉ ପ୍ରସବକାଳୀନ ସମୟରେ ଆମ୍ବୁଲାନ୍ସ ସେବା ଥାଏ ବହୁତ ଡକ୍ଟର ବଡ଼ ବଡ଼ ଡକ୍ଟରମାନେ ଏଠି ଥାଆନ୍ତି ଯେମିତିକି ବ୍ରେନ ଡକ୍ଟର ଏବଂ ହାର୍ଟ ଡକ୍ଟର ଆଉ ଆଖି ଡକ୍ଟର ଆଉ ବହୁତ ଇତ୍ୟାଦି ଡକ୍ଟର ଓଡ଼ିଶାରେ ରହିଥାନ୍ତି ଆମ ଆମ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ଗରିବ ଲୋକମାନଙ୍କର କମ୍ ଟଙ୍କାରେ ବହୁତ ଭଲସେ ଅପରେସନ କରାଯାଇଥାଏ ଆଉ ସେମାନେ ବହୁତ ଉପକୃତ ହୋଇଥାନ୍ତି